ହ୍ୟାଲୋ ସ୍ମିତା କ'ଣ କରୁଛୁ ହଁ ବଢ଼ିଆ ଅଛି ତୁ ଭଲ ଅଛୁ

ବହୁତ ଭଲ ହାଲ୍ଚାଲ୍ ତୋର ବି ଭଲ ତ କଲେଜ୍ ଯାଇଥିଲୁ ହଁ ମୁଁ ବି ଆସୁଛି ତତେ ଦେଖୁନି ତ ଏ ଚାଲେରେ ମ୍ୟୁଜିୟମ୍ ଯିବା ବୁଲି ଆସିବା ଚାଲେ ଏବେ ବାହାରେ ଆଉ ଟିକେ ପରେ ବାହାରିବା ଯିବା ହଁ ଠିକ୍ ଅଛି ପାର୍ଟିସିପେଟ୍ କରିବା ପର୍ବ ଯିବା ମସ୍ତ୍ ଏନଜଏ୍ କରିବା ତିନିଦିନ ପର୍ବ ହେବନା ତିନିଦିନ ଯାକ ଯିବା ଡ୍ୟାନ୍ସ୍ କରିବା ଗୀତ ଗାଇବା ମସ୍ତ୍ ଏନଜଏ୍ କରିବା ହଁ ହଁ ଦେଖେ ତୁ ପାର୍ଟିସିପେଟ୍ କରେ ମୁଁ ଓଡ଼ିଶୀରେ ପାର୍ଟିସିପେଟ୍ କରିବି ହଁ ତିନ ଦିନ ଯାକ ଯିବା ଆଉ କାଲି କଳା ନିକେତନରେ କୋରାପୁଟର ଟ୍ରାଇବାଲ୍ ଏଇଟା ବିଷୟରେ କଲଚର୍ ବିଷୟରେ ଡିବେଟ୍ ହବ ଆଉ କୁଇଜ୍ କୋଶ୍ଚିନ୍ ସବୁ କୋଶ୍ଚିନ୍ ଆନ୍ସର୍ ହବ ସେଥିରେ ମିଶିବା ଯଦି ସେଥିରେ ପାର୍ଟିସିପେଟ୍ କରିକି ୱିନ୍ କଲୁ ତା'ହେଲେ ପର୍ବରେ ଆମକୁ ପ୍ରାଇଜ୍ ଦେବେ ଆଉ ସେଇଟି କଂଗ୍ରାଜୁଲେସନ୍ କରିବେ ଆଉ ହଁ କାଲି ଦଶଟା ଦିନ ଦଶଟାରେ ଅଛି ଏଇଠି କଳା ନିକେତନରେ ମିଶିକି ଯିବା ଯାଇକି ପାର୍ଟିସିପେଟ୍ କରିବା ଆଉ ହଁ ସେଇଥିପାଇଁ ତ ମୁଁ ତତେ କହିଲି ମ୍ୟୁଜିୟମ୍ ଯିବା ଟିକେ ନଲେଜ୍ ଗେନ୍ କଲେ କାଲି ଏଗଜାମ୍ରେ ହେଲ୍ପ୍ ହବ ଆଉ ଭଲସେ ଏଗଜାମ୍ ଦବା ସେଇଟା ପ୍ରିପାରେସନ୍ ତ କରିବା ଚାଲ ମ୍ୟୁଜିୟମ୍ ଟିକେ ଯାଇକି ସେଇଠି ଦେଖିଲେ ବି ତ ନଲେଜ୍ ମିଳିବନା ଟିକେ ଭଲସେ

ସେଇ ଏଇଠି ପର୍ଟିକୁଲାର୍ କୋରାପୁଟର କଲଚର୍ ଉପରେ କୋଶ୍ଚିନ୍ ସବୁ ଆସିବନା ସେଥିପାଇଁ ମ୍ୟୁଜିୟମ୍ ଯିବା ଟିକେ ଆଉ ଗୁଗୁଲ୍ କରିକି ଟିକେ ପଢ଼ାପଢ଼ି କରିବା ପ୍ରେପାରେସନ୍ ଭଲସେ କରିବା ଆଉ କାଲିକି ଦଶଟାରେ ରେଡ଼ି ଥିବୁ ଯିବା ଯାଇକି ଏଗ୍ଜାମ୍ ଦେଇକି ଆସିବା ପର୍ବରେ ଯାଇକି ପ୍ରାଇଜ୍ ଆଣିବା ଆଉ କ'ଣ ହଉ ହଉ ହାଁ ମୁଁ ରଖୁଛି ବାଏ